ହ୍ୟାଲୋ ଡ୍ରାଇଭର ଏଜେନ୍ସିରୁ କହୁଛନ୍ତି କି ହଁ ମୋତେ ଗୋଟେ ଗାଡ଼ି ବୁକିଙ୍ଗ୍ କରିବାର ଥିଲା ହଁ ମୋ ବାପା ମା' ଭୁବନେଶ୍ୱରରେ ଅଛନ୍ତି ସେମାନେ ବୌଦ୍ଧ ଜିଲ୍ଲାକୁ ଆସିବାକୁ ଚାହୁଁଛନ୍ତି ହେଉ ଗାଡ଼ି ଭଡ଼ାଟା କେତେ ନେବେ ଛଅହଜାର ଟଙ୍କା ଏତେ ଟଙ୍କା ତ ବହୁତ ହୋଇଯାଉଛି ଆଉ ଟିକିଏ କମାନ୍ତୁ ହେଉ କାଲି ମୋ ବାପା ମା' ଭୁବନେଶ୍ୱର କ୍ୟାଟିନରେ ଥିବେ ଆପଣ ସେଠାରୁ ତାଙ୍କୁ ଆଣି ବୌଦ୍ଧ ଜିଲ୍ଲାରେ ସନ୍ଧ୍ୟା ପର୍ଯ୍ୟନ୍ତ ଛାଡ଼ିବେ ଆଣିକି ଛାଡ଼ିବେ ତ ହେଉ ଠିକ୍ଅଛି

ଏବେ ହଁ ଭାଇ ଏବେ ରଖୁଛି